ଟିଭିରେ ତ ଅନେକଗୁଡ଼ିଏ ରୋଷେଇ ଚ୍ୟାନେଲ୍ ଆସୁଛି ମୋତେ ତିନିଟା ଚ୍ୟାନେଲ୍ ବହୁତ ବଢ଼ିଆ ଲାଗେ ଯାହାକି ହେଉଛି ଆମ ହାଣ୍ଡିଶାଳ ମୋ ମାଆ ହାତ ରୋଷେଇ ଟିକେ ଫୁଡ଼ି ଟିକେ ମୁଡ଼ି ଆଉ ଏହି ଏହି ଚ୍ୟାନେଲ୍ ମଧ୍ୟରେ କିଛି ନୂଆ ନୂଆ କଥା ଶିଖିବାକୁ ବି ମିଳେ ଆଉ ସେମାନେ ବହୁତ ମଜା ମଜା କଥା ବି କୁହନ୍ତି ଆଉ ଏହି ଚ୍ୟାନେଲ୍ରେ ମୁଁ ଶିଖିଛି ଏହି ଚ୍ୟାନେଲ୍ରୁ ମୋତେ ବହୁତଗୁଡ଼ିଏ ଜିନିଷ ଶିଖିବାକୁ ମିଳିଛି ରୋଷେଇ ମଧ୍ୟରେ ଆଉ ରୋଷେଇରେ ମୁଁ ଏଥିରୁ ଶିଖିଛି ଗ୍ରୀନ୍ ଚିକେନ୍ ଆଉ ସୁଇଟ୍ ଆଣ୍ଡ ସର୍ ପୁଲାଓ ଆଉ ଚିକେନ୍ ଦୋ ପିଆଜ୍ ଏହି ଏହି ତିନୋଟି ରେସିପି ଆପଣ ନିଶ୍ଚିତ କରିକି ଖାଇବେ ବହୁତ ଭଲ ଲାଗିବ ଆପଣ ଏହି ତିନୋଟି ଟିଭି ଚ୍ୟାନେଲ୍କୁ ନିଶ୍ଚିତ ଦେଖିବେ ଭଲ ଲାଗିବ